ଡେଙ୍କାନାଳ ଜିଲ୍ଲା ଭୁବନ ଦେଇ ଅତିବାହିତ ହେଉଥିବା ମା ବ୍ରାହ୍ମଣୀ ବ୍ରାହ୍ମଣୀ ପାଣି ଭୁବନକୁ ଓ ଉପଲବ୍ଧ ହୋଇପାରୁ ନାହିଁ କାହିଁକିନା ଏଥିରେ ଜଳର ବହୁତ୍ ସମସ୍ୟା ଦେଖାଯାଉଛି ବ୍ରାହ୍ମଣୀ ନଦୀ ଢେଙ୍କାନାଳ ଜିଲ୍ଲାର ଭୁବନ ଓ କାମାକ୍ଷା ନଗର ଦେଇ ଆସିଥାଏ ଯାହାଫଳରେ କି କିଛି କିଛି ଜାଗାରେ ଏଠି ବନ୍ଧ ସୃଷ୍ଟି ହୋଇ ପାଣି ବହୁତ୍ କମ୍ ଅତିବାହିତ ହେଉଛି ଯାହାଦ୍ୱାରା ଅଞ୍ଚଳବାସୀ ପାଣି ପାଇବାକୁ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ଏହାଦ୍ୱାରା ସରକାର ଧ୍ୟାନ ଦେବା ଦରକାର ସରକାର ଆମର ପାନୀୟ ଜଳ ଯୋଗାଣ ପ୍ରତି ଦ୍ଵାୟିତ୍ଵ ଦେଲେ ଏ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆମେ ଆଶା ପ୍ରକଟ କରୁଛୁ ଆଉ ଖରାଦିନ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବାପାଇଁ କିଛି ସରକାର ପଦକ୍ଷେପ ନେବା ଜରୁରୀ ଯେମିତି କି ଜଳ ଛତ୍ର ଦ୍ବିତୀୟ ଟି ଆମର ଯଦି ସରକାର ଆହୁରି ଏକ ସୁନ୍ଦର କାମ କରିପାରିବେ ଯେମିତିକି ଆମର ବୋରୱେଲ କରିକି ବି ପାଣିର ଅସୁବିଧା ଯେଉଁ ଅଛି ତାକୁ ବି ସାରି ପାରିବେ ଆଉ ଗୋଟେ ପ୍ରୋବ୍ଲେମ ଭୁବନ ର ପନ୍ଦର ଟି ୱାର୍ଡ ଥିବା ଭିତରେ ଜଳ ଯୋଗାଣ ସବୁ ଜାଗାକୁ ଏପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ନାହିଁ ଯାହାଦ୍ୱାରା ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ ବହୁତ୍ ପାଣି ପାଇଁ ହଇରାଣ ହରକତ ହେବାପରେ ଏବେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ ଯାହାଦ୍ଵାରା ସରକାର ପାଣି ଟାଙ୍କି ଘରେ ଘରେ ନେଇ ଟ୍ରାକ୍ଟର ମାଧ୍ୟମରେ ଦେଉଛନ୍ତି ଯାହା ଏବେ ସ୍ଥାନୀୟ ଅଞ୍ଚଳରେ କିଛିଟା ରାହା ସୃଷ୍ଟି କରିବା ହେଇଛି କିନ୍ତୁ ଆଗାମୀ ଦିନରେ ଜଳ ସମସ୍ୟା କୁ ଲୋପ୍ କରିବାକୁ ହେଲେ ଆମକୁ ବ୍ରାହ୍ମଣୀ ନଦୀ ସୁରକ୍ଷିତ କରିବାକୁ ପଡ଼ିବ ପ୍ଳାଣ୍ଟ ମଧ୍ୟମକୁ ପାଣି ଚାଲି ଯାଉଛି ତାକୁ ରୋକିବାକୁ ପଡ଼ିବ ପାଣି କି ଲୋକଙ୍କ ପାଇଁ ଉପଯୁକ୍ତ ପାନୀୟ ଜଳ ଯୋଗେଇବାକୁ ପଡ଼ିବ ଯାହାଦ୍ଵାରା ସମାଜରେ ଜଳ ର ଅଭାବ ଦେଖାଯିବ ନାହିଁ ନୂତନ ବୋରୱେଲ ସୃଷ୍ଟି କରି ପାଣି ଚବିଶ ଘଣ୍ଟା ଲୋକଙ୍କୁ ଦିଆଯିବା ଓ ତା ର ସଠିକ୍ ନିରୂପଣ କରିବା ଏହା ସରକାରଙ୍କ ଦାୟିତ୍ଵ ଓ ମୂଲ୍ୟବୋଧ